ମୋର ପିଏମ୍କେବିୱାଇ ପୋର୍ଟାଲ୍ରେ ଦେଉ ଆଡ୍ରେସ୍ ଥିଲା ତାକୁ ପରିବର୍ତ୍ତନ କରିବା ପାଇଁ ମୁଁ ଆଗ୍ରହ ପ୍ରକାଶ କରୁଛି କାରଣ ମୁଁ ଏକ ଛୋଟ ସହରୁ ବଡ଼ ସହରକୁ ଚାଲି ଆସିଛି ପାରିବାରିକ ସ୍ଥିତି ସଙ୍ଗୀନ ହେଲା ସେଇଠି ମୁଁ ରୋଜଗାର କରିପାରିଲି ନାହିଁ ତେଣୁ ମୁଁ ବଡ଼ ସହରକୁ ଚାଲି ଆସିଛି ଆଉ ସେଇଠି ମୋର ସବୁ ଆଡ୍ରେସ୍କୁ ପରିବର୍ତ୍ତନ କରିବା ପାଇଁ ମୁଁ ପିଏମ୍କେଭିୱାଇ ପୋର୍ଟାଲ୍ରେ ଅନୁରୋଧ କରୁଛି ଯେ ଆପଣ ମୋର ଏଇ ଆଡ୍ରେସ୍ ପ୍ରୁଫ୍ ଯେଉଁଟା ମୋର ଛୋଟିଆ ସହରରେ ଥିଲା ତାକୁ ଏଇ ସହରର ନାଁରେ ନାମକରଣ କରନ୍ତୁ ଏବଂ ମୋର ରେସିଡ଼େଣ୍ଟ ଯେଉଁଟା ପରିବର୍ତ୍ତନ କରନ୍ତୁ ଏବଂ ମୋର ସବୁ ଯେଉଁ ଆଡ୍ରେସ୍ ପ୍ରୁଫ୍ ଥିଲା ସେ ଆଡ୍ରେସ୍ ପ୍ରୁଫ୍ଟାକୁ ପରିବର୍ତ୍ତନ କରିଦିଅନ୍ତୁ ଯାହାଫଳରେ ମୁଁ ଏଇ ବଡ଼ ସହରରେ ରହି ମୋ ପିଏମ୍କେଭିୱାଇର ଯେଉଁ ଯୋଜନାର ଯେଉଁ ଲାଭ ଉଠେଇବାର କଥା ସେ ଲାଭଟା ମୁଁ ଉଠେଇ ପାରିବି